ମୁଁ ଆମ ଘର ପଛପଟ ଗୋଟିଏ ବଗିଚା ଅଛି ସେହି ବଗିଚାରେ ମୁଁ କେତେ ପ୍ରକାର ଫୁଲ ଗଛ ଲଗାଇଛି ସେହି ଫୁଲ ଗଛଟି ଦିନେ ଫୁଲ ଫୁଟିଲେ ମୋତେ ବହୁତ ଆନନ୍ଦ ଲାଗେ ଏବଂ ସେ ଫୁଲଟି ଦେଖିବାକୁ ବହୁତ ସୁନ୍ଦର ଗଛଟି ମଧ୍ୟ ବହୁତ ସୁନ୍ଦର ସେହିଠେ ମୋତେ ବହୁତ ଆନନ୍ଦିତ ଅନୁଭବ ହୁଏ ସେହି ଗଛଗୁଡ଼ିକୁ ଦେଖିଲେ ବହୁତ ଆନନ୍ଦିତ ଲାଗେ ଏବଂ ସେହି ଗଛ ଗୁଡ଼ିକୁ ଲଗାଇବା ପାଇଁ ବହୁତ ପରିଶ୍ରମ ମଧ୍ୟ ଲାଗିଥିଲା ବହୁତ କଷ୍ଟରେ ମଧ୍ୟ ସେ ଗଛ ଗୁଡ଼ିକ ବଢ଼ିଛନ୍ତି ସେହି ଗଛକୁ ଆମେ ପାଣି ଦେଉ ସାର ଦେଉ ସବୁ ଦେଇକି ବଢ଼ାଇଛୁ ଏବଂ ଗଛଟିକୁ ଦେଖିଲେ ବହୁତ ଆକର୍ଷଣୀୟ ମଧ୍ୟ ଲାଗେ ଗଛଟି ବହୁତ ସୁନ୍ଦର ଲାଗେ ଗଛଟିର ଫୁଲ ମଧ୍ୟ ବହୁତ ସୁନ୍ଦର ଲାଗେ ଏବଂ ଗଛଟିର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି ଗଛଟି ଦେଖିବାକୁ